ପ୍ରାୟ ଯଦି ମୋତେ କିଏ ପଚାରେ ଯେ ରନିଙ୍ଗ୍ କରିବା ଯୋଗୁଁ କଣ ହୁଏ ତେବେ ମୁଁ ତ ସବୁ ପିଲାଙ୍କୁ କିବା ସବୁ ଲୋକଙ୍କୁ କହିବି ଯେ ସେମାନେ ଦୌଡ଼ ଦୌଡ଼ିବା ଯୋଗୁଁ ଆମର ବଡ଼ି ଫିଟନେସ୍ ଆଉ ସ୍ୱାସ୍ଥ୍ୟ ସବୁ ଭଲ ରହିବ ଥାଏ ଆଉ ଯେତକି ସବୁ ସ୍ପୋର୍ଟ୍ସ ପର୍ସନ୍ କିବା ଯେତକି ସବୁ ଲୋକ ଯାକ ସେମାନେ ଭଲ ସୁସ୍ଥ ଥାଆନ୍ତି ସେମାନେ ପ୍ରାୟତଃ ଜଗିଙ୍ଗ୍ କରନ୍ତି ଆ ରନିଙ୍ଗ୍ ଟା ସେମାନେ ନିହାତି କରୁଥିବେ ଯେମିତିକି ଯେପରି ଦେଖିବ ବେଶୀ ଆର୍ମି ବାଲା ଲୋକ ସେମାନେ ବୁଢ଼ା ହୋଇଗଲେ ବି ମଧ୍ୟ ତାଙ୍କର ଦେହର ସତେଜତା ସେମାନେ ମେଣ୍ଟେନ୍ କରି ରଖିଥାନ୍ତି ତ ସେମିତି ଯଦି ସେମିତି ତୁମ ବଡ଼ିକୁ ଯଦି ତୁମେ ଯଦି ସେମିତି ରଖିବାକୁ ଚାହଁ ତାହାହେଲେ ତୁମେ ପ୍ରତିଦିନ ସଖାଳେ ରନିଙ୍ଗ୍ କରିବାକୁ ନିହାତି ଦରକାର ଆଉ ପ୍ରାୟତଃ ଯେମିତି ଗରମ ଦିନରେ ଧର ଆସିଲା ଗରମ ଦିନରେ ତୁମ ପାଖରେ ତୁମେ ଯଦି ଦୌଡ଼ିଆକୁ ଯିବ ତାହେଲେ ତୁମ ପାଖରେ ନିହାତି ଗ୍ଲୁକୋଜ୍ ପାଣି ରଖିଥିବ ନହେଲେ ଥଣ୍ଡା ପାଣି ରଖିଥିବ ମୋ ପାଖରେ ନହେଲେ ଥଣ୍ଡା ଗାମୁଛା ରଖିଥିବ ତା ଯୋଗୁଁ ଧର ତୁମେ ରନିଙ୍ଗ୍ ଗରମ ଦିନରେ ତୁମେ ରନିଙ୍ଗ୍ କରୁଥିବ ତାହାହେଲେ ଏଇ ଗରମ ଯୋଗୁଁ କି ତୁମ ଦେହ ଦୁର୍ବଳ ହୋଇଯିବ କି ତୁମର ଯେତକି ଦେହରେ ଯେତକି ପାଣି ଥାଏ ସବୁ ଯଦି ଝାଳ ଆକାରରେ ବାହାରିଯାଏ ତେବେ ତୁମର ଦେହ ଦୁର୍ବଳ ହୋଇଯିବ ତ ତା ଯୋଗୁଁ ତୁମେ ଗ୍ଲୁକୋଜ୍ ପାଣି ପିଇବ ନହେଲେ ଥଣ୍ଡା ପାଣି ପିଇବ ତା ଦ୍ୱାରା ତୁମର ବଡ଼ିର ଟେମ୍ପରେଚର୍ ସେମ୍ ରହିବ ଆଉ ଧର ଥଣ୍ଡା ଦିନରେ ତୁମେ ଦୌଡ଼ିବ ତା'ର ଥଣ୍ଡା ଦିନରେ ଦୌଡ଼ିବାକୁ ହେଲେ ତମେ ସକାଳେ ଯଦି ତମେ ଥଣ୍ଡା ଦିନରେ ଦୌଡ଼ିବ ତାହାହେଲେ ତମକୁ ଅଳସୁଆ ଫିଲ୍ ହେବନି କେବେ ବି ଆଉ ଶୀତ ଲାଗିବନି ତ ଥଣ୍ଡା ଦିନରେ ଯଦି ସକାଳୁ ଦୌଡ଼ିବ ତାହାହେଲେ ତୁମ ସକାଳର ସୂର୍ଯ୍ୟକିରଣ ରହିବ ତୁମ ଉପରେ ପଡ଼ିବ ତାହାହେଲେ ଭିଟାମିନ୍ ଡ଼ି ମିଳିବ ଆଉ ତୁମେ ଯଦି ସେଇ ଶୀତ ଦିନରେ ସେମତି ଯଦି ଦୌଡ଼ିବ ତାହାହେଲେ ତୁମକୁ ଦିନସାରା ଫୁର୍ତ୍ତି ଅନୁଭବ ହେବ ଆଉ ତୁମକୁ କେବେ ବି ଜ୍ୱର ଆସିବନି କି ଇଏ ହବନି ତୁମକୁ ଦିନସାରା ଥଣ୍ଡା ବି ଲାଗିବନି ଆଉ ପ୍ରାୟତଃ ଧର ବର୍ଷାଦିନ କଥା ବର୍ଷାଦିନରେ ତ ମୁଁ ତ ସେମିତି ଦୋୖଡ଼େନି ତ ଯିଏ ସ୍ପୋର୍ଟ ପର୍ସନ୍ କିମ୍ବା ସିଏ ବଡ଼ ଲେବୁଲ୍ରେ ସେ ଯାଏ ଜବ୍ କରିବାକୁ ଚାହେଁ ତାହାହେଲେ ମୋର ଯେଉଁ ଏତିକି ଟିପ୍ସ୍ ଦେବି ଯେ ସେ ସେ ରନର୍ ମେସିନ୍ରେ ଏଇନା ଯେଉଁ ମୁଁ ହେଉଛି ସେୟାକୁ ଆଣି ଘରେ ପ୍ରାକ୍ଟିସ୍ କରୁ କାଇଁକିନା ଆମେ ଯେମତି ଗ୍ରାମାଞ୍ଚଳର ଲୋକ ତ ଆମର ଇଆଡ଼େ ବହୁତ କାଦୁଅ ହୁଏ ଆଉ ତ ତା ଯୋଗୁଁ ଆମେ ମୁଁ ଦୌଡ଼ି ପାରେନି ଯଦି ମୁଁ ସହରରେ ଥାଆନ୍ତି ତାହାହେଲେ ମୁଁ ସିଆଡ଼େ ବି ରନିଙ୍ଗ୍ କରିଥାନ୍ତି ଆଉ ତ ତା ପାଇଁ ବର୍ଷାଦିନ ଯୋଗୁଁ ମୁଁ ଏତେ ମୋର ଏତେ କିଛି ଅଭିଜ୍ଞତା ନାହିଁ